ହ୍ୟାଲୋ ଆପଣ ଗ୍ରୀନ୍ ଚିଲ୍ଲି ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଜ୍ଞା ମୁଁ ଲୋପାମୁଦ୍ରା କହୁଥିଲି ଯାଜପୁର ରୋଡ଼ରୁ ମୋର ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଦ୍ୟ ଅର୍ଡ଼ର ଥିଲା ଯେଉଁଟାକି ଭାତ ଡାଲି ପନିର ଛତୁ ପକୋଡ଼ା ତା ଦେହରେ ମୁଁ କିଛି ନୂଆ ଆଉ ଅର୍ଡ଼ର କରିବାକୁ ବି ଚାହୁଁଛି ଆଡ଼୍ କରିଦିଅନ୍ତୁ ଆଜ୍ଞା ତା ଦେହରେ ଦିଅନ୍ତୁ ଆପଣ ଗ୍ରୀନ୍ ବ ମଟର୍ ଆଉ ଆପଣ ମଟନ ଚିଙ୍ଗୁଡ଼ି ଫ୍ରାଏ ଦହି ପାମ୍ପଡ଼ ସାଲାଡ଼ ଏତକ ଟିକେ ନୂଆ ଆଡ଼୍ କରିଦିଅନ୍ତୁ ଠିକ୍ ଅଛି ଠିକ୍ ଟାଇମ୍ରେ ଆଣିକି ଟିକେ ଖାଦ୍ୟଟି ପହଞ୍ଚାଇ ଦିଅନ୍ତୁ ଧନ୍ୟବାଦ